ହ୍ୟାଲୋ ଆପଣ ଗୁପ୍ତେଶ୍ୱର ଟ୍ରାଭେଲରୁ କହୁଛନ୍ତି କି ହଁ ଆପଣଙ୍କ ପାଖରେ କିଛି ବଡ଼ ଗାଡ଼ି ଅଛି କି ବୋଲେରୋ ଫୋଲେରୋ ଆମେ ଟିକେ ଯାଇଥାନ୍ତୁ ଘଟଗାଁ ତାରିଣୀ ଛଅ ସାତ ଜଣ ଭିତରେ ଯାଇଥାନ୍ତୁ ହଁ ଗାଡ଼ି ଫେୟାର କେତେ ପଡ଼ିବ ହଁ ଠିକ ଅଛି ତାହେଲେ ଆପଣ କାଲି ସକାଳୁ ଛଅଟାରେ ଆସିକି ପହଞ୍ଚିବେ ଆମେ ଯିବୁ ଛଅ ସାତ ଜଣ ବାହାରିବୁ ଯିବୁ ସେଠି ଟିକେ ମନ୍ଦିର ଦର୍ଶନ କରିବୁ ବୁଲାବୁଲି କରିବୁ ଅନ୍ୟ ଜାଗା ମଧ୍ୟ ବୁଲିବୁ ଖାଇପିଇକି ଛଅଟା ବେଳକୁ ସନ୍ଧ୍ୟା ଆସିବେଳକୁ ଫେରିଆସିବୁ ଆଉ ହେଉ ଆଉ ଗାଡ଼ି ଫେୟାର କେତେ ନେବେ ହଁ ହଁ କିଲୋମିଟର ପିଛା କେତେ ନେଉଛନ୍ତି କି ହଁ ହଁ ଆଉ ଟିକେ କମ୍ କଲେ ଚଳନ୍ତାନି ହଁ ବଡ଼ ଗାଡ଼ିଟିଏ ଟିକିଏ ହେଲେ ଟିକିଏ ଆମକୁ ବସିବା ପାଇଁ ଠିକ୍ସେ ହେବ ଆଉ ଖରାଦିନ ସେଥିପାଇଁ ଗାଡ଼ି ଟିକିଏ ବଡ଼ ଦରକାର ଥିଲା ହେଉ ଠିକ୍ ଅଛି